ପିଲାମାନଙ୍କ ପାଇଁ ଓଡ଼ିଆ ଭାଷା ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ମାତୃଭାଷା ମାତୃଭାଷା ହେଉଛି ଆମର ନିହାତି ଦରକାର ମୁଁ ଭାବୁଛି ପିଲାମାନଙ୍କ ଓଡ଼ିଆ ଭାଷା ଶିକ୍ଷା ଦେବା ନିହାତି ଆବଶ୍ୟକ କାରଣ ଆମେ ହେଉଛି ଓଡ଼ିଶା ଓଡ଼ିଶାବାସୀ ଆଉ ଆମ ମାତୃଭାଷା ଓଡ଼ିଆ ତେଣୁ ଆମର ତେଣୁ ଆମର ମାତୃଭାଷାକୁ ଜାଣିବାକୁ ନିହାତି ଆବଶ୍ୟକ ଆମେ ମାତୃଭାଷାରେ ଆମେ ଲେଖିପଢ଼ି ଶିଖି ଜାଣିଲେ ଆମର ବହୁତ ଉନ୍ନତି ହେବ ଏବଂ ଆମେ ଅନ୍ୟ ଦେଶମାନଙ୍କୁ ଯିବା ପାଇଁ ଓଡ଼ିଆ ଭାଷା ଆମେ ତାଙ୍କୁ ପରିଚିତ କରିବା ଓଡ଼ିଆ ଭାଷା ଏମିତି ଏକ ଭାଷା ଯିଏକି ଆମ ଓଡ଼ିଆ ନିହାତି ଆବଶ୍ୟକ ଓଡ଼ିଆ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଆମମାନଙ୍କୁ ଓଡ଼ିଆ ଶିଖିବା ନିହାତି ଜରୁରୀ ଶିକ୍ଷା ପିଲାମାନଙ୍କୁ ଓଡ଼ିଆ ଭାଷା ନିହାତି ଜରୁରୀ